ନାଁ ମୁଁ କେବେ ମୋ ରୋଷେଇ ଏ ସବୁକୁ ବୃତ୍ତି ଭାବରେ ତିଆରି କରିବାକୁ ଚିନ୍ତା କରିନି କିନ୍ତୁ ମୁଁ ଥରେ ପ୍ରଥମେ ଯେତେବେଳେ ଖାଦ୍ୟ ତିଆରି କରିଥିଲି ସେଦିନ ମୁଁ ପ୍ରଥମେ ଚା ତିଆରି କରିଥିଲି ତା' ବହୁତ ଭଲ ଭାବରେ ହୋଇଥିଲା ସମସ୍ତେ ଘର ଲୋକ ଖାଇଥିଲେ ଚା ଟାକୁ ପିଇକି ସବୁ ଭା କହିଥିଲେ ଯେ ବହୁତ ଭଲ ହୋଇଛି ଆଉ ତୁ ମଧ୍ୟ ଭଲ ରୋଷେଇ କରିବୁ କରିଥିଲି ରୋଷେଇ ଆଉ